ବ୍ୟାଙ୍କ୍ ସୁବିଧା ହେବାର୍ ଲାଗି ଆମର୍ ମାନଙ୍କର୍ ବହୁତ୍ ଡ଼େଭଲପମେଣ୍ଟ୍ ହେଇଛି କିଛି ରୋଜଗାର୍ କରୁଛୁଁ କିଛି ବ୍ୟାଙ୍କ୍ରେ ରଖିପାରୁଛୁଁ ତା'ପରେ ଇନ୍ସ୍ୟୁରାନ୍ସ୍ ହିସାବରେ ଆମେ ବି କିଛି ସହଯୋଗ୍ କଲେ ମାନେ ଭରିପାରିଲେ ପଇସା ବି ଆମର୍ କିଛି ଫିୟୁଚର୍ରେ କାମ୍ ଦଉଛି ସେଠି ଛୁଆମାନଙ୍କୁ ପଢ଼େଇ ପାରଛୁଁ ଛୁଆମାନଙ୍କର୍ ଲାଗି କିଛି ପଇସା ରଖିପାରୁଛୁଁ ତା'ପରେ ନିଜର୍ ଫ୍ୟାମିଲି ଲାଗି ବି କିଛି ଡେଭଲପମେଣ୍ଟ୍ ହେଉଛି ପଇସା ବଞ୍ଚାଇପାରୁଛେ ପଇସା ଆମେ ରଖିପାରୁଛେ ବ୍ୟାଙ୍କ୍ରେ ରଖିଲେ ଆର୍ ହାତେ ଥିଲେ କାଣା କି ପଇସା ଉଠିଯାଏସି ସେଥିର୍ ଲାଗି ଆମେ ବ୍ୟାଙ୍କ୍ରେ ପଇସା ରଖିପାରିଲେ ବହୁତ୍ ଭଲ୍ ହୋଉଛି ଆର୍ ବ୍ୟାଙ୍କ୍ ବି ଆମକୁ ବୋହୁତ୍ ସୁବିଧା ଦଉଛି ଇଣ୍ଟ୍ରେଷ୍ଟ୍ ଦଉଛି ସବୁକିଛି ବହୁତ୍ ଭଲ୍ ଅଛି ଆଉ ସେଥିର୍ ଲାଗି ମତେ ବ୍ୟାଙ୍କ୍ କେ ବହୁତ୍ ଭଲ୍ ଲାଗସି ଆର୍ ଯିଏ ବି ଯେତକି ସହଯୋଗ୍ କରିପାରୁଛି ବ୍ୟାଙ୍କ୍ରେ ପଇସା ରଖବାର୍ଟା ଇମ୍ପୋଟାଣ୍ଟ୍ ହେ ଆର୍ ପଇସା ହିଁ ମେନ୍ ଇମ୍ପୋଟାଣ୍ଟ୍ ହେଉଛି ଯେ ବ୍ୟାଙ୍କ୍ରନୁ ଅନ୍ୟ କିଛି ଆଉ ଜିନିଷ୍ ନେହିଁନ ସେଥିର୍ ଲାଗି ବ୍ୟାଙ୍କ୍ ହିଁ ମେନ୍ ଜିନିଷ୍ ଏ